ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ପ୍ରଥମ ଦୁଇଶହ କୋଡ଼ିଏ ଦ୍ୱିତୀୟ ପାଂଶହ ତିରିଶ ତୃତୀୟ ଛଅଶହ ପଚିଶ ଚତୁର୍ଥ ପାଂଶହ କୋଡ଼ିଏ ପଞ୍ଚମ ଆଠଶହ ପଚାଶ